ହ୍ୟାଲୋ ଆପଣ ହୋଟେଲ୍ ଲିଲୀରୁ କହୁଛନ୍ତି ମୁଁ ରୁ କହୁଥିଲି ମୋର ଚିଲି ଚିକେନ୍ ଗୋଟେ ପ୍ଲେଟ୍ ଆଉ ଅଣ୍ଡା ରୋଲ୍ ଦୁଇଟା ଅର୍ଡ଼ର୍ ଥିଲା ପେମେଣ୍ଟ ହୋଇଯାଇଛି ଆଉ ଆପଣଙ୍କ ପାଖ କୋଲ୍ଡ ଡ୍ରିଙ୍କସ୍ କିଛି ଆଭେଲେବୁଲ୍ ଅଛି କି

କୋକାକୋଲା ଗୋଟେ ତିନି ଶହ ପଚାଶ ଏମ୍ଏଲ୍ରେ ଅର୍ଡ଼ର୍ କରିଦିଅନ୍ତୁ ମୁଁ ପେମେଣ୍ଟା କରିଦେଉଛି ଆଉ ଫୋନ୍ପେ କରିଦେଉଛି ଆଉ